ଆଗକାଳେ ଲୋକମାନେ ଶୁଦ୍ଧ ଓଡ଼ିଆ ଭାଷାରେ ଶୁଦ୍ଧ ଓଡ଼ିଆ ଭାଷା ବ୍ୟବହାର କରୁଥିଲେ ବର୍ତ୍ତମାନ ଆମେମାନେ ହିନ୍ଦୀ ଇଂଲିଶ୍ ଯୁଗର ପରିବର୍ତ୍ତନ ବି ହୋଇଛି ପିଲାମାନେ ଆମର ହିନ୍ଦୀ ଇଂଲିଶ୍ କହୁଛନ୍ତି ଘରେ ବି ବାପା ମା' ନ ଡାକି ଡ୍ୟାଡ଼ି ମମି ଡାକୁଛନ୍ତି ପିଲାମାନଙ୍କର ଯୁଗର ବି ପରିବର୍ତ୍ତନ ହେଇଛି ପିଲାମାନେ ବି ଆଉ ଓଡ଼ିଆରେ ପାଠ ପଢ଼ୁନାହାନ୍ତି ଇଂଲିଶ୍ରେ ସ୍କୁଲରେ ପଢ଼ୁଛନ୍ତି ସବୁ ଏହିଭଳି ସବୁ ଓଡ଼ିଆ ଭାଷାର ବ୍ୟବହାର କମି ଯାଉଛି ପିଲାମାନେ ଇଂଲିଶ୍ର ହିନ୍ଦୀର ଚାହିଦା ଅଧିକ ନେଉଛନ୍ତି ଶୁଦ୍ଧ ଓଡ଼ିଆ ବ୍ୟବହାର କରିପାରୁନାହାନ୍ତି ହିନ୍ଦୀ ଇଂଲିଶ୍ର ବ୍ୟବହାର ବେଶୀ କରୁଛନ୍ତି ପିଲାମାନେ ବି ହିନ୍ଦୀ ଇଂଲିଶ୍କୁ ବେଶୀ ଦେଉଛନ୍ତି ଏହିଭଳି ପାଠପଢ଼ା ପିଲାମାନଙ୍କର ଚାଲିଛି ସବୁଠାରୁ ବ୍ୟବହାର ହିନ୍ଦୀ ଶବ୍ଦର ବ୍ୟବହାର କରୁଛନ୍ତି